ମୁଁ ବହୁତ ଜାଗାରେ କାମ କରିଛି ସେଠାକରେ ଯେତେବେଳେ ମୁଁ କାମ କରିବାକୁ ଯାଏ ମୋର ସହକର୍ମୀ ମାନେ ମୋ ସହିତ କାମ କରନ୍ତି ସେମାନଙ୍କ ମଧ୍ୟରୁ ଯଦି କେହି ମୋ ସହିତ ଭଲ ସେ ମିଶନ୍ତି ନାହିଁ ତାହେଲେ ମୁଁ କିଛି ସାହାଯ୍ୟ ପ୍ରାପ୍ତ କରିପାରେ ନାହିଁ ମୋତେ ବହୁତ ଗୁଡ଼ାଏ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ ମୁଁ ବହୁତ କିଛି ଜିନିଷ ଜାଣି ପାରି ନ ଥାଏ କିଛି ଜିନିଷ ଜାଣିବାକୁ ହେଲେ ବି ମୁଁ ତାଙ୍କୁ ସେତିକ ସ୍ୱତନ୍ତ୍ରତାର ସହିତ କିମ୍ବା ସେତିକ କଂଫୋର୍ଟବଲ ହେଇକି ତାଙ୍କୁ ପଚାରି ପାରେ ନାହିଁ କିମ୍ବା ସେ ମଧ୍ୟ ମୋତେ ଭଲ କରି ଏତେ ବୁଝାଇ ପାରନ୍ତି ନାହିଁ ଯେତିକ ବାସ୍ ବୁଝାଇ ଦେବା କଥା ଅ ଉଁ ସେପରି ବାସ୍ ବୁଝାଇ ଦେଇକି ଚାଲି ଯାଆନ୍ତି ସେ ଭଲ ସେ ଏତେ ବୁଝାନ୍ତି ନାହିଁ ଉଁ ଆମର ଯିଏ ସାର୍ ଅଛନ୍ତି ସେ ଭଲ ସେ ବୁଝାନ୍ତି କିନ୍ତୁ ସହକର୍ମୀ ମାନେ ଏତେ ଭଲ ସେ ବୁଝାଇ ପାରନ୍ତି ନାହିଁ ସହକର୍ମୀ ମାନେ ଆମକୁ ମିଶାମିଶି ଏତେ ଭଲ ସେ ନାହିଁ ଆମ ମାନଙ୍କ ମଧ୍ୟରେ ସେଥିପାଇଁ ଟିକେ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼େ କୌଣସି ଜିନିଷ ଜାଣିବାକୁ ହେଲେ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼େ ଯଦି ଆମେ ବସିଛୁ ପା ଗୋଟିଏ ସମୟରେ ଅଛୁ ଦୁଇଜଣ ଯାକ ତଥାପି କୌଣସି ବାର୍ତ୍ତାଳାପ ହୋଇ ନ ଥାଏ ଦିନ ତମାମ କାମ କରିବୁ ଏବଂ କୌଣସି ସଂଯୋଗର ଅନୁଭବ ନ କରିବା ଦ୍ୱାରା ମନ ସ୍ଥିର ରହି ନ ଥାଏ ଭଲ ଲାଗି ନ ଥାଏ ସେ ଜେଗାରେ କୌଣସି ସାଙ୍ଗସାଥୀର ତ ଆବଶ୍ୟକତା ରହିଥାଏ ମୁଁ କିନ୍ତୁ ସେଇଭଳି ଏକ ବ୍ୟକ୍ତି ନୁହେଁ ଯାହାକୁ ସାଙ୍ଗସାଥୀର ନିତାନ୍ତ ଆବଶ୍ୟକ ମୋତେ ଏକା ରହିବାକୁ ଭଲ ଲାଗେ କିନ୍ତୁ ପାଖରେ ଯଦି ଏମିତି କେହି ଥିବେ ଯେ ମୋ ସହିତ ମିଶି ପାରୁ ନ ଥିବେ ଏବଂ ସେ ବା ସବୁବେଳେ ମୋ ପାଖେ ପାଖେ ରହୁ ଥିବେ ତ ମୋତେ ଭଲ ଲାଗେ ନାହିଁ ଯଦି ମୁଁ ପୁରାପୁରି ଏକା ରହିଥାନ୍ତି ତାହେଲେ ମୋ ପାଇଁ ଏଇଟା ସରଳ ହେଇଥାନ୍ତା କିନ୍ତୁ ଯେହେତୁ ସେ ରହୁଛନ୍ତି ସେଥିପାଇଁ ମୋତେ ଭଲ ଲାଗୁ ନାହିଁ କିଛି ଅସୁବିଧାର ସମ୍ମୁଖୀନ ମୋତେ କରିବାକୁ ପଡ଼ୁଛି